ସାଧାରଣତଃ ଆମ ଗାଁ ଗହଳିରେ ଆଉ ସମସ୍ତଙ୍କ ଘରେ ଗାଈ ଛେଳି ରଖିଥାଆନ୍ତି ତ ସେମାନଙ୍କର ଅସୁବିଧା ବି ହୁଏ ସେମାନଙ୍କୁ ବେଳେବେଳେ ଜର ହୁଏ ଜର ଝାଡ଼ା ଏଇସବୁ ରୋଗ ମଧ୍ୟ ହେଇଥାଏ ଯେଉଁଥିରେ କି ତାଙ୍କ ମାଲିକମାନେ ବି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତ ତାଙ୍କର ଯଦି ହେଉଛି କିଛି ଅସୁବିଧା ହୁଏ ଜର କିମ୍ବା ଝାଡ଼ା ଏଇସବୁ କିଛି ଅସୁବିଧା ହେଲା ତ ସେମାନଙ୍କୁ ଭେଟନାରୀ ଯେଉଁ ପଶୁ ଡାକ୍ତରଖାନା ଅଛି ତ ଆମ ଏଇ ପାଖରେ ତ ସେଇଠିକୁ ନେଇକି ଯାଇଥାନ୍ତି ନହେଲେ ଡକ୍ଟରଙ୍କୁ ମଧ୍ୟ ଘରକୁ ଢାକିଥାଆନ୍ତି ଫଳରେ ସେମାନେ ତାଙ୍କର ଚିକିତ୍ସା କରିଥାନ୍ତି ଔଷଧ ପତ୍ର ଦେଇଥାନ୍ତି ଇଞ୍ଜେକ୍ସନ୍ ମଧ୍ୟ ଦେଇଥାଆନ୍ତି ଯାହାଫଳରେ ସେମାନେ ଭଲ ହେଇଯାଇଥାନ୍ତି ପଶୁମାନଙ୍କ ଯେଉଁ ଡାକ୍ତରଖାନା ଅଛି ଆମର ଏଇ ପାଖରେ ଅଛି ଯଦି ଯେବେ ବି ଯାହା ଅସୁବିଧା ହୁଏ ତ ଆମେ ସେଇଠୁ ଔଷଧ ନେଇଆସିଥାଉ ଯଦି ମୁଁ ଯଦି ଘରେ ନରହିଲି କୌଣସି କାମ ପାଇଁ ଯଦି ବାହାରକୁ ଗଲି ତ ତା'ହେଲେ ମୋ ଘରେ ମୋ ମାଆ ମୋ ବାପା ଅଛନ୍ତି ତ ସେମାନେ ତାଙ୍କର ଯତ୍ନ ନେବେ ଗାଈ ଛେଳିମାନଙ୍କର ବି ଯତ୍ନ ସେମାନେ ନିଅନ୍ତି ମୋ ଅନୁପସ୍ଥିତିରେ ସେମାନେ ତାଙ୍କର ଯତ୍ନ ନେବେ ମୋର ଖରାପ ଘଟଣା ହେଉଛି ଯେଉଁ ଗାଈ ଛେଳିମାନଙ୍କୁ ନେଇକି ଆମର ଗୋଟେ ଗାଈ ଥିଲା ତ ହେଉଛି ତାର ହଠାତ୍ ଦେହ ଖରାପ ହେଇଗଲା ଆମେ କ'ଣ କରିବୁ କ'ଣ ନାହିଁ କିଛି ଜାଣିପାରିଲୁନି ତ ହଠାତ୍ ତା ଦେହ ଅସୁସ୍ଥ ହେଇଗଲା ଆମେ ଡାକ୍ତରଙ୍କୁ ଡାକିବା ପୂର୍ବରୁ ହେଉଛି ସେ ମରିଗଲା ତ ସେଇଠି ଆମକୁ ବହୁତ ଖରାପ ଲାଗିଲା କିଛି ଦିନ ତ ଆମକୁ ଖାଇବା ପାଇଁ ବି ଇଚ୍ଛା ହେଲାନି ମନ ବହୁତ ଖରାପ ରହିଲା ଆଉ ଏଇସବୁ ଆମକୁ ଭଲ ଲାଗିଲାନି ଆଉ କିନ୍ତୁ ଆଉ ଗୋଟେ ଗାଈ ଥିଲା ଯେଉଁ ତା'ପରେ ଆମେ ଆଉ ଗୋଟେ ଗାଈ ଆଣିଲୁ କିନ୍ତୁ ସିଏ ବହୁତ ଦିନ ରହିଲା ଭଲ ଗାଈଟେ ଆଉ ଆଉ